ହଁ କିଏ କହୁଥିଲେ କି ଓ ହ କଣ କାମ ଥିଲା କି ଓ ହଁ ଆମ ଆଡ଼େ ତ ସେମିତି ଆମ ଆଡ଼େ ତ ସେମିତି ହେଇଛି ସେମିତି ପୋକ ମାରିଦେଇଛନ୍ତି ବେଶୀ ଫସଲ ହେଇନି ଉଁ ବର୍ଷା ବି ଠିକ୍ ଟାଇମ୍ ରେ ହେଲାନି ବର୍ଷା ଯେଉଁ ଟାଇମ୍ ରେ ହେବାକଥା ନ ହେଇକି ଅନ୍ୟ ଟାଇମ୍ ରେ ଫଳ ଫଳିଲା ଟାଇମ୍ ରେ ବର୍ଷା ହେଲା ଆଉ ଫଳ ସବୁ ପଚିଗଲା ପନିପରିବା ସବୁ ପଚିଗଲା ଏମିତି ହେଇଯାଇଛି ଆମର ବାଇଗଣ କୋବି ବିଲାତି ଭେଣ୍ଡି କାକୁଡ଼ି ସବୁ ଜହ୍ନି ଫହ୍ନି ସବୁ ପରିବା ଲାଗିଛି ସେମିତି ହେଇଛି କିଛି ଭଲ ହେଇଛି କିଛି ପୋକ ମାରିଦେଇଛନ୍ତି ବର୍ଷା ହେଇକି ଏମିତି ଅସୁବିଧା ହେଇଛି କୁହୁଡ଼ି ବି ହେଇଛି କୁହୁଡ଼ି ହେଇକି ବହୁତ ଗଛ ପୋଡ଼ିଯାଇଛି

ହଁ ଆମର ସେମିତି ହେଇଛି ସେଥିପାଇଁ ମନଦୁଃଖ ଲାଗୁଛି ଏତେ ପରିଶ୍ରମ କଲୁ ଦେଖିଲାବେଳକୁ ଫସଲ ଭଲ ବାହାରିଲା ନି ତା ର ମୂଲ୍ୟ ପାଇଲିନି ପଇସା ଖର୍ଚ୍ଚ କରିବାର ମୂଲ୍ୟ ପାଇଲିନି ଆଉ ଏମିତି ବହୁତ ଅସୁବିଧା ହେଇଛି ଭଲ ଲାଗିଲାନି ପଇସା ଖର୍ଚ୍ଚ କରିବାର ମୂଲ୍ୟ ନପାଇଲେ ଆଉ ମନ ଭଲଲାଗିବ କି ତମର ଲଗାହେଇଥାନ୍ତା ଅଧିକ କୋବି ବି ଲଗାହେଇଥାନ୍ତା ଆଉ ଫସଲ ଭଲ ହେଉନି ବୋଲି ମନ ଲାଗୁନି ଅଧିକ ଲଗେଇବା ପାଇଁ ଇଚ୍ଛା ହେଉନି ବାଇଗଣ ଏଇନା ପଚିଶ ତିରିଶ ଏମିତି ବିକ୍ରି ହେଉଛି ହଁ ହଁ ଭେଣ୍ଡି ଲଗାହେଇଛି ଲଙ୍କା ଲଗାହେଇଛି ଇ କୋବି ଲଗାହେଇଛି ମିଠା ମକା ଲଗାହେଇଛି ମିଠା ମକା ଚାଳିଶ ଟଙ୍କା କିଲୋ ସେଇ ମିଠା ମକା ବା ଟିକିଏ ଭଲ ଫଳ ହେଇଛି ଭଲ ବେପାର ବି ଭଲ ହେଉଛି ଲୋକଙ୍କର ଟିକିଏ ଚାହିଦା ମିଠା ମକା ଉପରେ ଅଧିକ ଅଛି ମିଠା ମକା ଚାହିଦା ଅଧିକ ଅଛି ଏଇନା ବଜାରରେ ଏ ସବୁ ଖୁସି ହେଇକି ନେଇଯାଉଛନ୍ତି ହଉ ପଠେଇବା ଆଉ ପଠେଇବା ସମୟ ହେଲେ ସମୟ ହେଲେ ନେଇକି ଯିବୁ ନିଜେ ଆଉ ଆଉ ତମ ଆଡ଼େ କଣ ସବୁ ଆଉସବୁ

ଆଉ ତମ ଆଡ଼େ କଣ ସବୁ ଲଗାହେଇଛି ହଉ ତାହେଲେ ହଉ ରଖୁଛି